ହଁ ବହୁତ୍ ଗୁଡ଼ାଏ ପରିବର୍ତ୍ତନ ଦେଖୁଛି ଆଉ ବହୁତ ଗୁଡ଼ାଏ ପରିବେଶର ମଧ୍ୟ ସମସ୍ୟା ସୃଷ୍ଟି ହେଉଛି କେମିତି ନା ଯେମିତିକି ଜଙ୍ଗଲ ସବୁ କଟାଯାଉଛି ବୃକ୍ଷରୋପଣ କରାଯାଉନି ଆଉ ବହୁତ ଗୁଡ଼ାଏ ଲୋକ ମଧ୍ୟ ହୋଇଯାଉଛନ୍ତି ଆଉ ଜଙ୍ଗଲ କି ବୃକ୍ଷ କାଟିବା ଦ୍ୱାରା ଅମ୍ଳଜାନ ନେବାରେ ବି ବହୁତ ଗୁଡ଼ାଏ ସଙ୍କଟ ମଧ୍ୟ ଦେଖାଯାଉଛି ତା'ପରେ ଗାଡ଼ିମଟର ଚାଲୁଛି ସେଥିରେ ନିର୍ଗତ ହେଉଥିବା ଗ୍ୟାସଗୁଡ଼ିକ ଦ୍ୱାରା ବି ପରିବେଶରେ ବହୁତ ଗୁଡ଼ାଏ ଅସନ୍ତୁଳିତ ହେଉଛି ବହୁତ ଗୁଡ଼ିଏ କଳକାରଖାନା ସୃଷ୍ଟି ହେଉଛି ସେଥିରୁ ଯୋଉ ବାହାରୁଥିବା ଆବର୍ଜନାଗୁଡ଼ିକ ଦ୍ୱାରା ବି ପରିବେଶ ନଷ୍ଟ ହେଉଛି ତା'ପରେ ସେଠି ସେ ଯୋଉ ପରିବେଶର ସମସ୍ୟାଗୁଡ଼ିକ ଦେଖାଗଲା ସେଥିପାଇଁ ଆମ ଋତୁ ମଧ୍ୟ ପରିବର୍ତ୍ତନ ହେଉଛି ଋତୁ ଯେଉଁ ଋତୁରେ ଯେଉଁ ସବୁ ଅନୁଭବ ଆମକୁ ଯାହା ଅନୁଭବ ହେବା ଦ୍ୱାରା ଯେମିତି ଗ୍ରୀଷ୍ମ ଋତୁରେ ଆମକୁ ଖରାଦିନେ ଯେମିତି ଅନୁଭବ ହେବା ଦ୍ୱାରା କଥା ସେମିତି କିଛି ବି ହଉନି ଗ୍ରୀଷ୍ମ ଋତୁରେ ବର୍ଷା ମଧ୍ୟ ହେଉଛି ବର୍ଷାଋତୁରେ ଜୋରସେ ଖରା ମଧ୍ୟ ହେଉଛି ଏମିତିକି ବହୁତ ଗୁଡ଼ାଏ ପରିବର୍ତ୍ତନ ହେଉଛି ଯାହାଦ୍ୱାରା ଲୋକମାନେ ବହୁତ ଗୁଡ଼ାଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶୀତଋତୁରେ ଶୀତ ଅନୁଭୂତି ହେବା କଥା କିନ୍ତୁ ଶୀତ ମଧ୍ୟ ଅନୁଭୂତି ହେଉନି ବର୍ଷା ହେଉଛି ଖରା ହେଉଛି ଆଉ ଫସଲ ସେଥିପାଇଁ ଠିକ୍ ଋତୁରେ ଠିକ୍ ମାନେ ବର୍ଷାଋତୁରେ ଯେମିତି ବର୍ଷା ହେବା କଥା ବର୍ଷା ଯେହେତୁ ହେଉନି ସେଥିପାଇଁ ଯେଉଁମାନେ ଚାଷ ଫସଲ କରୁଛନ୍ତି ସେଥିରେ ମଧ୍ୟ ବହୁତ ଗୁଡ଼ିଏ ସମସ୍ୟା ସୃଷ୍ଟି ହେଉଛି ଫସଲ ମଧ୍ୟ ଠିକ୍ ସେ ହେଉନି ଫଳପ୍ରଦଭାବେ ଏ ଯେଉଁ ଚାଷର ଯେଉଁ ଫଳ ପାଇବା କଥା ସେଥିରେ କୃଷକ ଟୋଟାଲ୍ବି ସେମିତି ଫଳ କିଛି ପାଉନି